ହଁ ମୁଁ ମୋ ଏକ ପୁରୁଣା ବନ୍ଧୁକୁ ଏକ ଉପହାର ଦେଇଥିଲି ଯାହାଥିଲା ଏକ କାର୍ଡ଼ ସେ କାର୍ଡ଼ଟିକୁ ମୁଁ ନିଜ ହାଥରେ ବନାଇଥିଲି ବିଭିନ୍ନ ପ୍ରକାର ରଙ୍ଗୀନ କାଗଜ କଇଁଚି ରଙ୍ଗ ଏବଂ ତୁଳି ବ୍ୟବହାର କରି ମୁଁ ଏକ ସୁନ୍ଦର କାର୍ଡ଼ ବନାଇଥିଲି ତାହା ମୋ ସାଙ୍ଗକୁ ବହୁତ ଭଲ ଲାଗିଥିଲା ଏବଂ ମୋତେ କଳା ବହୁତ ପସନ୍ଦ ଥିବାରୁ ମୁଁ ନିଜେ ହିଁ ବନାଇଥିଲି ବଜାରରେ ଅନେକ ପ୍ରକାରର କାର୍ଡ଼ ମିଳୁଛି କିନ୍ତୁ ମୁଁ ମୋ ହାଥ ତିଆରି କାର୍ଡ଼ ତାକୁ ଦେଇଥିଲି ସେଥିପାଇଁ ସେ ବହୁତ ଖୁସି ଥିଲା